ବିକଶିତ ଦୁନିଆ କହିଲେ ଆମର ପୂର୍ବରୁ ଯେଉଁ ଆମର ଢାଞ୍ଚାରେ ପିଲାମାନେ ହଉ ଆମର ମନୁଷ୍ୟ ସମାଜ ହଉ ଯେଉଁଭଳି ଚଳୁଥିଲେ କିନ୍ତୁ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ରୂପରେ ଭିନ୍ନ ବର୍ତ୍ତମାନେ ଯୁଗରେ ପିଲାମାନେ ନିଜର ଅଧିକ ସମୟ ସେମାନେ କ'ଣ କରୁଛନ୍ତି ମୋବାଇଲ ଉପରେ ଧ୍ୟାନ ଦେଉଛନ୍ତି ଆଜିକାଲିଆ ପିଲାମାନେ ପିଲା ଜନ୍ମରୁ ହିଁ ଆଗରୁ ମୋବାଇଲ କ'ଣ ଜାଣିନଥିଲେ ବର୍ତ୍ତମାନ ପିଲା ଜନ୍ମ ହଉ ହଉ ମୋବାଇଲ ଧରିଲାଣି ପିଲା ମୋବାଇଲ ଧରାଇଲେ ଖାଇବ ମୋବାଇଲ ଧରାଇଲେ ଶୋଇବ ମୋବାଇଲ ରେ ଏତେ ମୋବାଇଲ ମାତ୍ରାରେ ନିଜକୁ ମୋବାଇଲ ଭିତରେ ପଶେଇ ଦେଲାଣି ଯେ ମୋବାଇଲ ନହେଲେ ସେ କିଛି କାମ ହିଁ କରିପାରୁନାହାଁନ୍ତି ଆଗ ଦୁନିଆ ବର୍ତ୍ତମାନ ଦୁନିଆ ଭିତରେ ଭହୁତ ବହୁତ ଫରକ୍ ମୁଁ ବି ଦେଖିପାରୁଛି ଆଗ ଦୁନିଆ ବର୍ତ୍ତମାନ ଦୁନିଆ ଭିତରେ ବହୁତ ଫରକ୍ ବର୍ତ୍ତମାନ ଆଗରୁ ଆମର ଯିବାଆସିବାର ସମ୍ପୂର୍ଣ୍ଣ ରୂପେ ଯିବାଆସିବା ପାଇଁ ବହୁତ ଅସୁବିଧା ହେଉଥିଲା କିନ୍ତୁ ବର୍ତ୍ତମାନ ଯିବାଆସିବାର କୌଣସି ଅସୁବିଧା ନାହିଁ